ଖେଳ ତ ମଣିଷର ଜୀବନ ହାର୍ଯ୍ୟ ମଣିଷ ଯେତେବେଳେ ତା'ର କାମଧନ୍ଦାରୁ କିଛି ଅବସର ପାଏ ସେ ବିନୋଦନ କରିବାକୁ ଚେଷ୍ଟା କରେ କିଛି ଖେଳ ଖେଳିବାକୁ ଚେଷ୍ଟା କରେ ଯେମିତିକି ଗାଁ ଗହଳରେ ଖେଳମାନଙ୍କ ଭିତରେ ତାସ୍ ଖେଳଟା ମୁଖ୍ୟ ସେ ତାଙ୍କ ଭିତରେ ଫୁଟବଲ୍ ଖେଳାଯାଏ କ୍ରିକେଟ୍ ଖେଳାଯାଏ ଏବେ ଯୁବଗୋଷ୍ଠୀଙ୍କ ମାନଙ୍କ ଭିତରେ ଭାରି ପ୍ରିୟ ଖେଳ ହେଉଛି ପବ୍ଜି ଖେଳ ଗାଁରେ ବିଶେଷ ପରିମାଣରେ ତାସ୍ ଖେଳ ହୁଏ ଗୋଟିଏ ତାସ୍ ପୁଡ଼ାକୁ ଚାରି ଜଣ ଛଅ ଜଣ ଆଠ ଜଣ ଏମିତି ବିଭିନ୍ନ ଖେଳ ଅଛି ଯେଉଁ ଖେଳକୁ ସେମାନେ ଖେଳନ୍ତି ଖେଳନ୍ତି